ଯେଉଁ ଆମେ ଯଦି ଖୋଲା ପାଣିରେ ଆମେ ଯେଉଁ ପହଁରିବା ଟାଇମ୍ରେ କିଛିଟା ଜିନିଷକୁ ନିଶ୍ଚୟ ଭାବରେ ଧ୍ୟାନ ଦେବା କଥା ଯେଉଁଟାକି କିଛି ଗୋଟେ ଇଏ ପଥର ପଥର ଥାଏ ୟା ସେ ଯୋଉଁ ପଥର ଯେଉଁ ଯେଉଁ କାଦୁଅ ଯେଉଁ ତଳରେ ଯେମିତିକି ପୋଖରୀରେ କାଦୁଅରେ ଥାଏ କାଦୁଆରେ ସେ ଜଁଙ୍କ ଭଲି ଆଉ ସାପ ଫାପ ବି କିଛି ଯୋଉଁ ପଥର ଫତର ଥିଲେ ସେଇଠି ସାପ ଫାପ ବି ରୁହେ ସେଇଟାକୁ ଟିକିଏ ଆମେ ବହୁତ ଧ୍ୟାନ ଦେଇକି ଆମ ଇଏ ଖୋଲା ପାଣିରେ ପହଁରିବା କଥା ଯେଉଁଟାକି ଆମ ନିଜ ଉପରେ ସେଇଟା ଧ୍ୟାନ ଦେଇକି ଇଏ କରିବା କଥା